ଆମେ ଗଛ୍ ଲଗାବାର୍ କଥା ଗଛ୍ ଦ୍ୱାରା ବହୁତ୍ ଉପକାର୍ ହଉଛେ ଗଛ୍ ଯେନ୍ମାନେ ବି ଲଗଉଛନ୍ ସେମାନେ ବହୁତ୍ ଭଲ୍ ଏ ଆଉ ଗଛ୍ ଲଗାବାର୍ କଥା ଗଛ୍ ବର୍ ଗଛ୍ ଲିମ୍ ଗଛ୍ ପିପଲ୍ ଗଛ୍ ତାପରେ ବହୁତ୍ ପ୍ରକାର୍ ଗଛ୍ ଇ ଗଛ୍ ଲଗାବାର୍ ଦ୍ୱାରା ଆମର୍ ବାୟୁ ବହୁତ୍ ହେବା ବିି ଆଉ ଗଛ୍ ଏବେ ତକ୍ କେହି ବି ନାଇଁ ଲଗାବାର୍ ହେତିର୍ଲାଗି ଏକା ଜଳ ବହୁତ୍ ସଟ୍ ହଉଛେ